ଆମ ପରିବାରରେ କେହି ଅସୁସ୍ଥ ହେଲେ ତେବେ ମୁଁ ରୁଟି ରୋଷେଇ କରି ଦିଏ ଦେଇଥାଏ କାରଣ ରୁଟିରେ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ ଏହା ଏକ ପ୍ରୋଟିିନ ଖାଦ୍ୟ ଅଟେ ଦୁର୍ବଳ ଲାଗିବା ପାଇଁ ଏହା ଖାଇବା ଆବଶ୍ୟକ କାରଣ ଏହା ଗୋଟିଏ ରୁଟି ଖାଇଲେ ମଧ୍ୟ ତାହା ଭାତ ଠାରୁ ଅଧିକ ଭିଟାମିନ୍ ଦେଇଥାଏ ଏଣୁ ଏହା ଖାଇବା ଜରୁରୀ